ହ୍ୟାଲୋ ପ୍ରତୀକ୍ଷା ତୁମକୁ ଯେଉଁ କହୁଥିଲି ଯେଉଁ ସ୍କୁଲ୍ ର ସବୁ ଗେଟ୍ଫେଟ୍ ସବୁ ବନ୍ଦ କରିଦେଇଛ ପିଲାଙ୍କର ଯେଉଁ ଛୁଟି ହେଲା ଆଉ ଯେଉଁ ସବୁ କ୍ଲାସ୍ ରୁମ୍ରେ ସବୁ ଜାଗାରେ ସବୁ ଇଏ ଟେବୁଲ୍ ସେଠି ପଡ଼ିଛି ପିଲାଙ୍କ ପାଇଁ ପାଣିଫାଣି ସବୁ ବୋଟଲ୍ ରେ ରହିଛି ସାର୍ମାନଙ୍କ ପାଇଁ ଆଉ ଏଚ୍ଏମ୍ଙ୍କର ରୁମ୍ରେ ସବୁ ଯୋଉ ରେଜିଷ୍ଟର୍ ମେଣ୍ଟେନ୍ କହିଥିଲି କାଲି ଯୋଉ ଏଚ୍ଏମ୍ ସାର୍ କହିଥିଲେ ତାଙ୍କର ରୁମ୍ ଟା ଟିକିଏ ସଫା କରିଦେଇଛ ଆଉ ସିଏ କହୁଥିଲେ କ'ଣ ସେଠି ତାଙ୍କର ପାଣିର ସୁବିଧା ରହୁନି ତାଙ୍କୁ ଆଣିବାପାଇଁ ସେଠି ରଖିଦେଇନ ସେଥିପାଇଁ ସେ କହୁଥିଲେ ଏ ଶୁଣ ସେ ଝିଅପିଲା ମୋତେ କମ୍ପଲେନ୍ କରିଥିଲେ ତମେ ଝିଅ ପିଲାଙ୍କର ଟିକିଏ ଦାୟିତ୍ୱ ନେବ ବାହାର ପିଲା ଗୁଡ଼ାକ ସବୁ ଆସିକି ତାଙ୍କର ଇଏ କରୁଛନ୍ତି ବୁଝିଲ କି ତେଣୁ କରି ତମେ ସେ ଝିଅପିଲାଙ୍କ ପାଇଁ ସ୍ୱତନ୍ତ୍ର ରୁମ୍ଟା ଟିକିଏ ତାଙ୍କୁ କହିବ ଭିତରକୁ ସେମାନେ ଯିବାପାଇଁ ଆଉ ଯେଉଁ ସେ ବଗିଚା କାମ ଯେଉଁ ତମକୁ କହିଥିଲି ସେଠି ଦେଖ ସବୁ ଫୁଲଗୁଡ଼ାକ ଇଏ ସବୁ ବାହାରୁ ଛେଲି ମେଣ୍ଢା ପଶି ଆସୁଛନ୍ତି ତାଙ୍କୁ ଟିକିଏ ତମକୁ କହିଥିଲି ସେଟା ଧ୍ୟାନ ଦେବାପାଇଁ ତମେ ତ କଲନି ତା'ର ବଗିଚା ଉପରେ ବି ଆଉ ମୁଁ ଦେଖୁଛି ତମେ କ୍ଲାସ୍ ସରିଲାପରେ ସେ ଯୋଉଁ କ୍ଲାସ୍ ରୁମ୍ର ୱିଣ୍ଡୋ ଗୁଡ଼ାକ ବନ୍ଦକରି ପଳେଇଲ କାଲି ମାନେ ସେ କଥା ଠିକ୍ଅଛି ଯେ ଆଉ ଶୁଣ ଏ ଯେଉଁ କମନ୍ ରୁମ୍ ର କଥା କହୁଥିଲି ପୁଅପିଲା ଆଉ ଝିଅପିଲା ପାଇଁ ତମେ ତା'କୁ ଟିକିଏ ଧ୍ୟାନ ଦେବ ସେ କମନ୍ ରୁମ୍ରେ ଟିକିଏ ସେମାନେ କମ୍ପଲେନ୍ କରିଥିଲେ ମୋତେ ସେଟା ଠିକ୍ ସଫା ହେଇନି କି ତାଙ୍କୁ ଯୋଉଁ ଖେଳିବାପାଇଁ କିଛି ଦିଆହେଇ ନଥିଲା ସେଦିନ ମୋତେ କମ୍ପଲେନ୍ କରୁଥିଲେ ପିଲାଗୁଡ଼ାକ ଆରେ ମୁଁ ଯେଉଁ କହିଥିଲି ଯୋଉଁ ସେ ଯେଉଁ ଟିଚର୍ ମାନଙ୍କ ନୂଆ ଟିଚର୍ ମାନଙ୍କର ତାଙ୍କ ଖାତାପତ୍ର କିମ୍ବା ଏସବୁ ସେ ବହିଗୁଡ଼ାକ ଠିକ୍ ହିସାବରେ ରଖି ଦେଇଛ ଲାଇବ୍ରେରୀରୁ ସେ ସବୁ ଠିକ୍ରେ ଆଣିକି ତାଙ୍କୁ ରଖି ଦେଇଛ ସାର୍ ମାନଙ୍କୁ ଆଣିକି ଦେଇଛ ଯେଉଁ କ୍ଲାସ୍ ଯିବାପାଇଁ କ୍ଲାସ୍ ସରିଲା ପରେ ଏ ଯେଉଁ ଆମର ବୋର୍ଡ଼ରେ ଲେଖାଲେଖି ହେଉଛି ତାଙ୍କୁ ଟିକିଏ ତମେ ବି ଯାଇକି ସେଟା ସଫା କରିଦେବ ସେ ଟିଚର୍ ଗୁଡ଼ାକ ସବୁ ବିରକ୍ତି ଭାବ ପ୍ରକାଶ କରୁଥିଲେ ନେକ୍ସ୍ଟ୍ ଦିନରେ ସେଟା ଲେଖିବାପାଇଁ